ହ୍ୟାଲୋ ହଁ ଆପଣ ଡ୍ରାଇଭର୍ ବାବୁ କହୁଛନ୍ତି ତ ଆପଣ କାଲି ଯେଉଁ ଆମକୁ ନେଇଥିଲେ ବୁଲେଇବା ପାଇଁକା ଆପଣ ଠିକସେ ବୁଲେଇଲେ ସବୁ ଦେଖିଲୁ ଆମେ ଭାରି ମନ ଖୁସିରେ ଆସିଲୁ କିନ୍ତୁ ଆପଣଙ୍କୁ ଆଡ଼ଭାନ୍ସ ଯାହା ଦେଇଥିଲି ବାକି ପଇସା ମୁଁ ଆପଣଙ୍କୁ ପେମେଣ୍ଟ୍ କରିନି କିନ୍ତୁ ଆପଣଙ୍କ ଘରକୁ ଯିବା ମୋ ପକ୍ଷେ ସମ୍ଭବ ନୁହଁ ଆପଣ ବି କେତେବେଳେ ଥାଇପାରନ୍ତି ନଥାଇପାରନ୍ତି ସେଥିପାଇଁକା ଆପଣଙ୍କର କୌଣସି ଗୁଗଲ ପେ' କି ଫୋନ୍ ପେ' ଯଦି ନମ୍ବର ଦେଇଦିଅନ୍ତେ ତା'ହେଲେ ମୁଁ ଆପଣଙ୍କୁ ପେମେଣ୍ଟ୍ଟା କରିଦିଅନ୍ତି ଆପଣଙ୍କୁ ସୁବିଧା ହୁଅନ୍ତା ମୋତେ ବି ସୁବିଧା ହୁଅନ୍ତା ଆଉ ଆପଣଙ୍କୁ ବହୁତ ଧନ୍ୟବାଦ ଆପଣ ଆପଣ ଆମକୁ ସବୁ ଠିକସେ ବୁଲେଇକି ଆଣି ଘରେ ଛାଡ଼ିଲେ ଆଉ ଆଉ ଆ ମୁଁ ରହୁଛି